ମୁଁ ଥରେ କଟକ ଅଭିମୁଖେ ବାଇକରେ ଯାତ୍ରା କରୁଥିଲି ତ କଣ ହେଲା ନା ମୁଁ ଦଶପଲ୍ଲାକୁ ହୋଇଛି ମୋ' ଗାଡ଼ିର ତେଲ ସରିଗଲା ତେଲ ସରିଗଲା ପରେ ଗାଡ଼ି ଆଉ ଟୋଟାଲି ଷ୍ଟାର୍ଟ ହେଲାନାହିଁ ତ ମୁଁ ଦେଖିଲି ଆଗକୁ କେଉଁଠାରେ ପେଟ୍ରୋଲ ମିଳିବ କି ପାଖ ଦୋକାନରେ ବି ପଚାରିଲି ଦୋକାନରେ ମଧ୍ୟ ପେଟ୍ରୋଲ ନଥିଲା ତ ପେଟ୍ରୋଲ ଏ'ଠାରୁ ମୁଁ ଯେଉଁଠାରୁ ଗାଡ଼ି ମୋର ଷ୍ଟାର୍ଟ ବନ୍ଦ ହେଲା ସେ'ଠାରୁ ଗୋଟାଏ କିଲୋମିଟର ହେବ ପେଟ୍ରୋଲ ପମ୍ପ ତ ମୁଁ ଏତିକି ଦୂର ତ ଚାଲି ଚାଲି ଯାଇପାରିବିନାହିଁ ଏଆଡ଼େ ପ୍ରବଳ ଖରା ହେଉଛି କିନ୍ତୁ ଚେଷ୍ଟା କଲି କେଉଁ ବାଇକବାଲାକୁ କିମ୍ବା ଗୋଟିଏ ଗାଡ଼ିବାଲାକୁ ପେଟ୍ରୋଲ ମାଗିବାପାଇଁ ବହୁତ ଚେଷ୍ଟା ପରେ ଅଧଘଣ୍ଟା ପରେ ହୋଇଗଲା ଗୋଟିଏ ଟ୍ରକ ଡ୍ରାଇଭରକୁ ମୁଁ ପେଟ୍ରୋଲ ମାଗିଲି ତା'ଠି ବଳକା ପେଟ୍ରୋଲ ପାଞ୍ଚ ଲିଟର ଖଣ୍ଡେ ଥିଲା ତ ମୁଁ ତାକୁ ପାଞ୍ଚଶହ ଟଙ୍କା ଦେଇକି ପେଟ୍ରୋଲ ଭର୍ତ୍ତି କଲି ତ ଏଟା ମୋତେ ଗୋଟିଏ ବହୁତ ବଡ଼ ଶିକ୍ଷା ଦେଲା ଯେ ମୁଁ ଯେତବେଳେ ବି ଯୁଆଡ଼େ ଯାତ୍ରା କରିବି ସବୁବେଳେ ଆଗତୁରା ଭଲରେ ନିରୀକ୍ଷଣ କରି ନିରୀକ୍ଷଣ କରିବି କିମ୍ବା ଭଲରେ ଚେକିଂ କରିଥିବି ଯେ ଠିକରେ ପେଟ୍ରୋଲ ଅଛି ନା ନାହିଁ ଆଗତୁରା ଚେଷ୍ଟା କରିବି ସବୁବେଳେ ପେଟ୍ରୋଲ ଫୁଲ୍ କରିକି କିମ୍ବା ନିଜ ପାଖରେ ଏକ୍ସଟ୍ରା ଦୁଇ ତିନି ଲିଟର ପେଟ୍ରୋଲ ରଖିଥିବାପାଇଁ ଯାହା ଆଗକୁ ଯୁଆଡ଼େ ବି ଯାତ୍ରା କରିବା ସମୟରେ ମୋତେ କୌଣସି ଅସୁବିଧାରେ ପକାଇବ ନାହିଁ ଯଦି ବି ଗାଡ଼ିର ପେଟ୍ରୋଲ ସରିଗଲା ମୁଁ ପୁଣି ସାଙ୍ଗେ ସାଙ୍ଗେ ନୂଆ ପେଟ୍ରୋଲ ଭର୍ତ୍ତି କରିକି ଆଗକୁ ମୋର ଯାତ୍ରା ଚାଲୁ ରଖିପାରିବି